ହଁ ମୋତେ ବହୁତ ଭଲଲାଗେ ଯେଉଁଟା ଟଲିଉଡ଼ ସିନେ ଜଗତର ଫ୍ୟାସନ୍ ଟ୍ରେଣ୍ଡକୁ ମୁଁ ବହୁତ ଗୁରୁତ୍ୱପୂର୍ଣ୍ଣ ଭାବରେ ଦେଖିଛି ଏବଂ କି ଚଳଚ୍ଚିତ୍ର ଅଛି ଯେଉଁ ଡି ଜେ ଅଲୁଅର୍ଜୁନର ବାହାରି ଥିଲା ତାଙ୍କର ବେଶ ପୋଷାକ ବ୍ରାହ୍ମଣ ଜାତୀୟ ବହୁତ ସୁନ୍ଦର ଥିବ ସେଇ କୁର୍ତ୍ତା ଆଉ କିମ୍ବା ପୋଷାକ ହଉ ସେଇ ଆମର ଓଡ଼ିଆ ଏବଂ ଆମ ଭାରତର ବେଶ ପୋଷାକ ଅନୁସାରେ ଜାମା ସେଇଟା ମୁଁ ସିଲେଇ କରିବା ପାଇଁ ଚାହୁଁଛି ଏବଂ ସେଇ ଟାଇପର ସେଇ ସମାନ ପୋଷାକ ତିଆରି କରିବା ପାଇଁ ମୁଁ ଚେଷ୍ଟା କରିଛି ଏବଂ ଆଉ ଏକ ପୋଷାକ ଯେଉଁଟାକୁ ଆମେ କୋର୍ଟ ବୋଲି କହୁ ଶାରୁଖାନ୍ ପିନ୍ଧନ୍ତି ବା ଆମର ବଡ଼ ବଡ଼ ହିରୋ ମାନେ ପିନ୍ଧନ୍ତି ସେଇ ଟାଇପର ସେଇ ସମାନ ମୁଁ ସିଲେଇ କରିବା ପାଇଁ ଚାହୁଁଛି